ମୋର ଯେମିତିକି କିଛି ପ୍ରିୟ ଗୀତ କି ପ୍ରିୟ ସିନେମା ରହିଲା ମୁଁ ସେଗୁଡ଼ିକ ଅନ୍ଲାଇନ୍ ଉତ୍ସରୁ କିମ୍ବା ଟେଲିଭିଜନରେ ଦେଖିବାକୁ ପସନ୍ଦ କରେ ଯେପରିକି ୟୁଟ୍ୟୁବ୍ରୁ କିଛି ଗୀତ ଶୁଣିବା କିମ୍ବା ଗୁଗୁଲ୍ରେ ସର୍ଚ୍ଚ କରି କିଛି ଗୀତ ଡାଉନଲୋଡ଼୍ କରିକି ରଖିବା କିଛି ଓଡ଼ିଆ ଗୀତ କିଛି ହିନ୍ଦୀ ସିନେମାର ଗୀତ କି ନୂଆ ଆଲବମ୍ ଗୀତ ସେଗୁଡ଼ା ଶୁଣିବାକୁ ପସନ୍ଦ କରେ କିଛି ଆଧ୍ୟାତ୍ମିକ ଗୀତ ଗୀତା ମଧ୍ୟରୁ ଅଛି ଯେପରିକି ଭଜନ ସଂକୀର୍ତ୍ତନ ଇତ୍ୟାଦି ଭଗବାନଙ୍କ ନାମ ଶୁଣିଲେ ବି କିଛି ସନ୍ଧ୍ୟାବେଳେ ସକାଳଳେ କିଛି ବହୁତ ଆନନ୍ଦ ଲାଗେ କିନ୍ତୁ ଉତ୍ସ କିନ୍ତୁ ସେତିକି ୟୁ ଟ୍ୟୁବ୍ କିମ୍ବା ଗୁଗୁଲ୍ କିମ୍ବା କୌଣସି ଅନ୍ଲାଇନ୍ ଉତ୍ସରୁ କାରଣ ଏଗୁଡ଼ିକ ଅଫ୍ଲାଇନ୍ରେ କେଉଁଠି ଶୁଣିବେ ଅଫ୍ଲାଇନ୍ରେ କ'ଣ ଡେଲି ଡେଲି କେଉଁଠି ମେଲୋଡ଼ି ହେଉଛି ଅନ୍ଲାଇନ୍ ଉତ୍ସରୁ ହିଁ ଗୀତ ଶୁଣିବାକୁ ମୁଁ ପସନ୍ଦ କରେ ଧନ୍ୟବାଦ